ଆମ ଅଞ୍ଚଳରେ ତିନିରୁ ଚାରି କିଲୋମିଟର ଭିତରେ ହିଁ ଡ଼ାକ୍ଟରଖାନା ଗୋଟେ ଅଛି ରାସ୍ତାଘାଟ ବି ଖରାପ ଅଛି ଏହି ଅଞ୍ଚଳରେ ଲୋକ ବି ଯିବା ଆସିବା କଷ୍ଟକର ହେଉଛି ବସ୍ ଗାଡ଼ି ଘୋଡ଼ା କିଛି ଏମିତି କିଛି ସେବା କିଛି ନାଇଁ ଚାଲି ଚାଲି ଯିବାକୁ ପଡ଼ୁଛି ମେଡ଼ିକାଲ୍ ଔଷଧ ମେଡ଼ିକାଲ୍ ଖର୍ଚ୍ଚବାଚ ବି